ହଁ କୁହନ୍ତୁ ହଁ ହଁ ଦେଖନ୍ ଦେଖନ୍ତୁ ଆଜ୍ଞା ଆମର ଓଡ଼ିଶାରେ ଯାହା ବିି ଆମର ବିଜନେସ୍ ଚାଲିଛିି ସେଥିରେ ଆମର ଏଇ ଉତ୍ପାଦନର କିଛି ଟ୍ୟାକ୍ସ ଲାଗୁନି କି ଆମର ଏଇ ରପ୍ତାନିର କିଛି ଟ୍ୟାକ୍ସ ଲାଗୁନି ଯାହାକି କହିଲେ ଆମର ଏକ୍ସପୋର୍ଟ କୋଲକତାରେ ଆଣିଲେ ଦେଖନ୍ତୁ ସେଥିରୁ ଆମର ଟେଷ୍ଟ ଲାଗିବ ଆମର ସେ ଟ୍ରାଭେଲିଂ ଚାଏ ଲାଗିବ ଆମର ଚାଏ ଲାଗିବ ତହାର ସେଥିପାଇଁ ଚାାର ଯଦି ଆମେ ଆମମା କିଛି ବି ଜିନିଷଟେ ବୋଇଲେ ସେନୁଟା ତ ଫେ ସେଟା କଷବାର୍କେ ପଡ଼ ଆମକୁ ଯେନ୍ତା ବି ରେଟ୍ ହବା ବୁଝିଲେ ନାଇ ଯାହା ବି ଉତ୍ପାଦନ ହଉଥିବା ଚା ଫେର ଆନ୍ମା ବେଲେ ସେି ଟେକ୍ସ ଲାଗ୍ବା ହେଲେ ଓଡ଼ିଶାାରଟା ଆମରଟାଇନି ତ ଯାହା ପଡ଼ୁଛେ ସେଥିର୍ଲାଗି ଆମ୍କୁ କମ୍ ଟେକ୍ସ ଦେବାର୍କେ ପଡ଼୍ସି ବେଲା ଆମେ ବି ଏ ଆମର କଞ୍ଜୁମର୍ମାନଙ୍କୁ କି କଷ୍ଟମର୍ମାନଙ୍କୁ କମ୍ ଦାମ୍ରେ ଦେଇପାର୍ମୁ ବୁଝିଲେକିିନି ଆଉ ହେନ ଯଦି କହିବେ ବଲେ ସେନିଜଟା ଆମକୁ ଟ୍ୟାକ୍ସ ଦେବାର୍କେ ପଡ଼୍ବା ସେମି ଯାହା ବି ଖର୍ଚ୍ଚା ଲାଗ୍ବ ସେବୁ ବନ୍ଦ କରବାର୍ ପଡ଼୍ବା ବୋଲେ ଆମକୁ ସେତିି ରେଡ଼ି଼ ବିକ୍ବାର୍କେ ପଦ୍ବା ନାଇ ତ ଆମକୁ କିଛୁ ନାଇ ମିିଲେ ବୁଝିଲି ହଁ ଟ୍ରାନ୍ସପୋର୍ଟିଂ ଚାର୍ଜ ସେନୁ ଲାଗ୍ବା ଆଉ ଯେନ୍ତା ବି ରେଜିଷ୍ଟର୍ ହେନୁ ଚାଲିଯି ଏଇନୁ ସବୁଆରେ ହଉ କାଣ ଜାନ୍ବାର୍କେ ଚାହୁଁଛନ୍ ନେ ହଁ ହଁ ହଁ କ୍ଵାଲିଟି ବି ତା'ର୍ ସବୁ ଯେନ୍ଟା ଯେନ୍ଟା କ୍ୱାଲିଟି ରହିବ ଯେନ୍ଟା ଯେତେ ପ୍ରକାର କଟନ୍ ରହିବ ଯେନ୍ତା ଯେତେ ପ୍ରକାର ସିଲ୍କ ରହିବ ସେ ତା'ର୍ ରେଟ୍ ବି ସେନ୍ତା ରହିବ ଆଜ୍ଞା ହଁ ଆଉ କାଣା ଜାଣିବାକୁ ଚାହୁଁଛନ୍ତି ହଁ କୁହନ୍ତୁ

ନାଇଁ ନାଇଁ ସାର୍ ସେଟା ଆମର ଜିନିଷ ଜାଣିକିରି ରଙ୍ଗ ସେମିତି ଦିଆଯାଏ ଆମର କମ୍ ଦାମ୍ର ଜିନିଷ୍ରେ କମ୍ ଦାମ୍ କ୍ଵାଲିଟିର ରଙ୍ଗ ଦିଆଯାଇଥିବ ବେଶୀ ଦାମ୍ର ଜିନିଷର ବେଶୀ କ୍ଵାଲିଟିର ରଙ୍ଗ ଦେବ ହଁ ଠିକ୍ ଅଛି ସାର୍ ଆଉ କିଛି ଜାଣିବେ କି